ମୋ ପିଲାଦିନର ଗୋଟେ ପ୍ରିୟ ସ୍ମୃତି ଅଛି ଏ ପିଲା ଦିନେ ଆମର ମୋର ସାଙ୍ଗ ବବି ତାର ମୋର ବହୁତ ସାଙ୍ଗ ହେଉ ସିଏ ଦିନେ ଆମ ଘରକୁ ଆସିଥିଲା ରହିଲା କହିଲା ଖାଇ ପି ସାରିଲା ପରେ ସେଇଠୁ କହିଲା ଯିଆ ବୁଲିବା ପାଇଁ ମୁଁ କହିଲି ଯିବା ବୁଲିବାକୁ କ'ଣ ଚାଲ ଯିବା କୋଳି ଖାଇବାକୁ କୋଳି ଖାଇବାକୁ ଗଲାବେଳକୁ ସେ ଗଛରେ ଚଢ଼ିକି କୋଳି ଖାଇଲା ଗଛରେ ଚଢ଼ିକି କୋଳି ଖାଇକି ଗଛରୁ ପଡ଼ିଲା ପଡ଼ିକି ତା ଗୋଡ଼ ହାତ ଭାଙ୍ଗିଲା ସେଇଠୁ ଘରେ ବହୁତ ସମସ୍ତେ ରାଗିଲେ ତା'ପରେ ତାଙ୍କ ଘରକୁ ନେଇକି ଗଲୁ ସେଠୁ ଆସିଲା ପରେ ସେ ମେଡ଼ିକାଲରେ ତାଙ୍କ ଘର ଲୋକ ନେଲେ ବହୁତ ମୋତେ ବି ରାଗିଲେ ତାକୁ ବି ରାଗିଲେ ତା'ପରେ କେତେ ଦିନ ପରେ ତା ଗୋଡ଼ ପ୍ଲାଷ୍ଟର ଫ୍ଲାଷ୍ଟର ହେଇ କେତେ ଦିନ ପରେ ଭଲ ହେଲା ସେଇଟା ଗୋଟେ ବଡ଼ ସ୍ମୃତି ଆମର ସାଙ୍ଗମାନଙ୍କ ଭିତରେ ଥିଲା ଆଉ ଥରେ ସାଙ୍ଗମାନେ ମିଶିକି ଭାଙ୍ଗ କରିବାକୁ ଯାଇଥିଲୁ ଭାଙ୍ଗ ଖାଇ ଦେଇକି ସ୍କୁଲରେ ଶୋଇଛୁ ଶୋଇଛୁ

ଘର ଲୋକ ଯେମିତି ଗଲେ ଗଲା ପରେ ଦେଖିଲେ ଯେ ଆମକୁ ସବୁ ଯେ ଯାହା ପିଲା ଯିଏ ସବୁ ଶୋଇଛନ୍ତି ଆଉ କାହା ନିଦ ଭାଙ୍ଗୁନି ସିଏ ଘର ଲୋକ ବି ବହୁତ ପିଟିଲେ ସେ ବାଡ଼ିଆ ବାଡ଼ି କଲେ ସେଠୁ ସମସ୍ତଙ୍କୁ ଉଠାଉଠି କରିକି ଆଣିକି ଆସିଲେ ଆସିଲା ପରେ ଘରେ ବୋଉ ବି ଆହୁରି ଗାଳି କଲା ସେଇଠୁ ତା ପରଦିନ ସ୍କୁଲକୁ ଯେମିତି ଗଲୁ ସାର୍ମାନେ ସମସ୍ତେ ରାଗିଲେ